ହଁ ସାଙ୍ଗ କୁହ ହଁ ଭଲ ଅଛି ନା ମୁଁ ତ କିଛି ସେମିତି କିଛି ଭାବିନି ତୁମେ କ କାହାକୁ ଦେବ ବୋଲି ଭାବିଛ ହଁ କିଛି ସୁବିଧା କିଛି କଲା ନାଇଁ ସେଇଟା ତ କିଛି ଫ୍ରିଡମ୍ ମଧ୍ୟ ମିଳିପାରେ

ହଁ ସେଇଟା ଏବେ ଭାବୁଛି ମୁଁ ବି ହଁ ମୁଁ ବି ତାହା ହିଁ ଭାବୁଛି ଭାବୁଛି ବି ଜେ ପି ଫ୍ରିଡ଼ମ୍ ବି ଦେଇପାରେ ହଁ ତା'କୁ ଏକା ଦେଲେ ହେଇଥାନ୍ତା

ହଁ

ସତ କଥା

ହଉ ଇଲେ ହଉ ବି ଜେ ପି ବିଜେପିକୁ ଏକା ଦେଇଦେବା ହଁ ହଁ ହଁ ଭଲ ଅଛି ଫ୍ରିଡମ୍ ବି ମିଳିପାରେ

ହଁ ହଁ ସତ କଥା ହଁ ସତ କଥା ବିଜେପିକୁ ଏକା ଦେଇଦେବା